ମୁଁ ବହୁତ ଗୁଡ଼ିଏ ବହି ପଢ଼ିଛି ସେହି ଭିତରୁ ମୋତେ ବାଲ୍ୟ ବିବାହଟା ସେହି ଟପିକ୍ଟା ମୋତେ ବହୁତ ଭଲ ଲାଗେ ତାକୁ ମୁଁ ଥରେ ନୁହେଁ ଏକାଧିକ ବାର ପଢ଼ିଛି ତ ସେହିଥିରେ ବାଲ୍ୟ ବିବାହ ମାନେ ଯେମିତିକି ଅଳ୍ପ ବୟସରେ ବିବାହ କରିଦେଉଛନ୍ତି ଗୋଟିଏ ଝିଅକୁ ଅଠରରୁ ଅଧିକ ହେଲେ ସେ ଝିଅଟା ବାହା ହୋଇପାରିବ ଆଉ ଗୋଟିଏ ପୁଅ ଏକୋଇଶରୁ ଉର୍ଦ୍ଧ ହେଲେ ସେ ପୁଅଟା ବାହା ହୋଇପାରିବ କମ ବୟସ ବିବାହ କଲେ ଏଇସବୁ ଅନେକ ଗୁଡ଼ିଏ ସମସ୍ୟା ସବୁ ଦେଖାଯାଇଥାଏ ତ ସେଇଥିପାଇଁ ଏଇ ବାଲ୍ୟ ବିବାହକୁ ନେଇକି ଗୋଟିଏ ଚଳଚ୍ଚିତ୍ର କରାଗଲେ ମୁଁ ଭାବୁଛି ବହୁତ ଭଲ ହୁଅନ୍ତା କି ସମାଜକୁ ଗୋଟିଏ ମେସେଜ ଯାଆନ୍ତା କି ବାଲ୍ୟ ବିବାହ କରିବାଦ୍ଵାରା ଏହି ସବୁ ପ୍ରୋବ୍ଲେମ କ୍ରିଏଟ୍ ହୋଇଥାଏ ତ ସେଇଥିପାଇଁ ଏଇଟା ଗୋଟିଏ ଚଳଚ୍ଚିତ୍ର କଲେ ମୁଁ ଭାବୁଛି ବହୁତ ଭଲ ହୋଇଥାନ୍ତା